ଆମ ଘରପାଖରେ ଗୋଟିଏ ପାହାଡ଼ ଅଛି ଯାହାର ନାଁ ବରୁଣେଇ ପାହାଡ଼ ମୁଁ ସେଠାକୁ ଦିନବେଳା ଯାଇଥିଲି କାଠ ହାଣିବାପାଇଁ ଏବଂ କାଠ ହାଣିବା ସମୟରେ ଗୋଟିଏ କାଠ ହାଣୁଥିଲି ଏବଂ କାଠ ହାଣିବା ସମୟରେ ବର୍ତ୍ତମାନ ମୁଁ ଗ୍ରୀଷ୍ମକାଳୀନ ଚାଲିଥିଲା ଏବଂ ଗ୍ରୀଷ୍ମଚାଳନ ଯୋଗୁ ଆମ ବରୁଣେଇ ଜଙ୍ଗଲରେ ନିଆଁ ଲାଗିଥାଇଥିଲା ଯାହାଫଳରେ କି ମୋ ପାଖରେ କିଛି ନଥିଲା ବି ନିଆଁ ଲିଭାଇବା ପାଇଁକା ଏବଂ ମୁଁ ଚାଲି ଚାଲି ଆସିଥିଲି ଚାଲି ଚାଲି ଆସିକି ପାଖରେ ଥିବା ଏକ ଫରେଷ୍ଟଗାର୍ଡ଼ ବା ଫରେଷ୍ଟଗାର୍ଡ଼ ଲୋକଙ୍କୁ କହିଥିଲି ଯେ ଆମର ସେଟେଇଁ ନିଆଁ ଲାଗିଯାଇଛି ପାହାଡ଼ରେ ନିଆଁ ଲାଗିଯାଇଛି ଏବଂ ତାକୁ ଲିଭାଇବାପାଇଁ କା ସେ ଆମର ଯାଇକି ଆମର ଅଗ୍ନିଶମ ବିଭାଗକୁ ଫୋନ କରିଥିଲେ ଏବଂ ଅଗ୍ନିଶମ ବିଭାଗ ପୋଲିସ ଆମର ଆସି ତାହାକୁ ନିଆଁ ଲିଭାଇଥିଲେ ଏବଂ ସେମାନଙ୍କ ସହିତ ମୁଁ ବି ସାହାଯ୍ୟ କରିଥିଲି ଏବଂ ଏହା ମୋ ବହୁତ ଅନୁଭୂତି ହୋଇଥିଲା ଯେ କିପରି ଆମର ଜଙ୍ଗଲର ନିଆଁ କିପରି ଆମେ ଲିଭାଇ ପାରିବା ଯାହାଦ୍ଵାରା କି ଆମର ଏଠାରେ ପରିବେଶ ନଷ୍ଟ ହୋଇନଥାଏ ଏବଂ ବହୁତ ମୂଲ୍ୟବାନ ଗଛଗୁଡ଼ିକ ମୁଁ ବଞ୍ଚାଇପାରିଥିଲି ଏବଂ ଯାହାଦ୍ଵାରା ପଶୁ ଏବଂ ପଶୁପକ୍ଷୀମାନଙ୍କର ବାସସ୍ଥାନ ମଧ୍ୟ ବଞ୍ଚାଇ ରଖିଥିଲି